ଆଉ ଜେନ୍ ଜେନ୍ ମୁଇଁ ବହୁତ୍ଥର୍ ଯେ ଯା ବହୁତ୍ ଜାନାଆସା କରିଛେଁ ବଡ଼୍ ବଡ଼୍ କରିଛେଁ ପହଲେ ସମ୍ବଲପୁର ତ ପୁରା ଇଏ ଯାଆ ଆସ କରୁଥିସି ଉଁ ଟ୍ରେନ୍ର ସିଟ୍ମାନେ ଜେଣ୍ଟା କି ଥିସି ଗୋଟେ ଗୋଟେ ସିଟ୍ମାନେ ଏନ୍ତା ଥିସି ଯେଥିରେ କି ବସି ନେହିଁ ପାରସି ତ ତାର୍ ଇଞ୍ଜିନ୍ ମାନେ ତ ବାକି ତାର୍ ଶବ୍ଦ ତାର୍ ଇଞ୍ଜିନର ଆଉ ଚକ୍ ଉଁ ଇଞ୍ଜିନ ଯେଉଁଟାକି ସି ଚକ୍ କର୍ସି ତାର୍ ଶବ୍ଦ ବି ଅଛି ତା' ଆଉ ଟ୍ରକ୍ ଆଉ ଟ୍ରେନ ବୁ ଝରକା ଯେନ୍ତାଥିସି ଝରକା ତାର୍ ଖିଡ଼କି ସାଇଟ୍ ଆଡ଼େ ତାର୍ ଲାଷ୍ଟ ସିଟରେ ଆଉ ଆମ୍କେ ଯଦି କିଛି ସାମାନ୍ ବି ରଖବାର୍ ଥିସି ସିଟ୍ର ଉପରେ ଆଉ ଗୋଟେ ଜେନ୍ଟାକି ଥିସି ସେଥିରେ ଆମେ ସାମାନ୍ ବି ରଖିପାରସୁଁ ଆଉ ସିଟ୍ ଗୁଟେ ସାଇଟ୍ ଆଡ଼େ ଗୁଟେ ଗୁଟେ ସିଟ୍ ଥିସି ଆଉ ଗୁଟେ ସାଇଟ୍ ଆଡ଼େ ଚାରଜଣ୍ ପାଞ୍ଚଜଣ୍ ବସି ପାରବେ ସେନ୍ତା ବି ସିଟ୍ ଥିସି ଆଉ ଟ୍ରେନ୍ରେ ବହୁତ୍ କିଛି ଲୋକ୍ ଆନାଜାନା ଭି ସେଇ ଟ୍ରେନ୍ରେ ଖାନାପିନା ଭଲ ସୁଇବା ସୁବିଧା ବି ହଉଥିସି ଆସା ଯାଆ ଭୁକ୍ କରୁଥିଲା କିଛିବି ଆଉ ସିଟ୍ମାନେ ବି ପ୍ରାୟ ଠିକ୍ ଥିସି